ହଁ କିଏ କହୁଛନ୍ତି କେଉଁଠାରୁ ଆପଣ କେଉଁଠି ଏବେ ଷ୍ଟାଣ୍ଡ୍ ପାଖରେ କେଉଁ ବରମୁଣ୍ଡା ଷ୍ଟାଣ୍ଡ୍ ପାଖରେ ନା କେଉଁଠି ଆପଣ ଆଉ ଆପଣ କେତେଜଣ ଯିବେ ପାଞ୍ଚ ଜଣ ଆଚ୍ଛା ହଁ ଜାଗା ତ ହେବ ଜାଗା ହେବ ଆଉ ଆଚ୍ଛା କେଉଁ କେଉଁ ଜାଗା ଯିବେ କହିଲେ କେଉଁ କେଉଁ ଜାଗା ଯିବେ କେଉଁ କେଉଁ ମନ୍ଦିର ଯିବେ

ଓ ହଁ ଆଉ ଯୋଉ ରତ୍ନଗିରି ଉଦୟଗିରି ହଁ ହଁ ହଁ ଯେ ଆମର ତ ମିଟର୍ ଅନୁସାରେ କାମ ମିଟର୍ ଯାହା ଉଠିବ ସେହି ଅନୁସାରେ ଆପଣ ପଇସା ଦେବେ ହଁ କିଲୋମିଟର କିଲୋମିଟର ହିସାବରେ ପଇସା ନେବି କିଲୋମିଟର ହଁ କିଲୋମିଟର ହିସାବରେ ଦଶ ଟଙ୍କା ହିସାବରେ ପଇସା ନେବି କିଲୋମିଟର ଦଶ ଟଙ୍କା ହିସାବରେ ପ୍ରଥମେ ରାମ ମନ୍ଦିର ଯିବ ହଁ ହଉ ରାମ ମନ୍ଦିରଠୁ ତା'ପରେ ହଁ ତା'ପରେ ଲିଙ୍ଗରାଜ ମନ୍ଦିର ଆଉ ଆଉ ତା'ପରେ ହଁ ହଁ ହଉ ହଁ ହଁ ହଁ ଆପଣ ବ୍ୟସ୍ତ ହୁଅନ୍ତୁନି ଆଉ ଯେ ମୁଁ ବର୍ତ୍ତମାନ ଗାଡ଼ିରେ ତେଲ ମୋର ନାହିଁ ତ ମୁଁ ଟିକିଏ ତେଲ ଟିକିଏ ପକାଇବାକୁ ଯିବି ଆଉ ତେଲଟା ପକାଇକି ଆସିଲେ ଯିବା ଆଉ ହଁ ହଉ ଆଉ ଆପଣ କ'ଣ କିଣା କିଣି କରୁଥାନ୍ତୁ ଠାକୁରଙ୍କ ପାଇଁ ଯାହା ଭୋଗ ରାଗ ଯାହା କିଣା କିଣି କରୁଥାନ୍ତୁ ଆଉ ଯିବା ଆଉ ଓ ହ ହଁ ହଉ ହଁ ମୁଁ ତା'ହେଲେ ଯାଉଛି ତେଲ ପକେଇବାକୁ ଯାଉଛି ମୁଁ ସେ ଯେଉଁ ପୋଷ୍ଟ୍ ଅଫିସ୍ ନାହିଁ ହଁ ସେହି ପୋଷ୍ଟ୍ ଅଫିସ୍ଠିକି ମୁଁ ଯାଉଛି ତୁମେ ସେଇଠି ଥିବ ଆଉ ସେଠି ଯିବା ଆଉ